ପରିବହନ ସମ୍ବନ୍ଧୀୟ ଅସୁବିଧା ଯେମିତିକି ଆମର ଯେଉଁ ରୋଡ଼ଘାଟରେ ଯଦି ଆମର କାମ ଭଲ ଯଦି ନହୁଏ ତ ସେଥିପାଇଁ ଯେଉଁ ଦୂର୍ଘଟଣା ଘଟିଯାଏ ଆଉ ଦେଖାଯାଏ କି ଆମର ଯେଉଁ ଯେତେବି ଟ୍ରକ୍ ଡ୍ରାଇଭର୍ ଅଛନ୍ତି ସେମାନଙ୍କର ଯେଉଁ ଦାୟିତ୍ୱହୀନତା ପାଇଁ ଯେଉଁ ଦୁର୍ଘଟଣା ଯାଏ ସେଇଟା ମାନେ ବହୁତ ହି ଅସୁବିଧାର କାରଣ ଆଉ ଯେତେ ସବୁ ଆଉ ଯେତେ ସବୁ ଅସୁବିଧାର ଯେମିତିକି ଆମେ ଦେଖୁଛୁ ଶୌଚାଳୟର ଅଭାବ ଅଛି ରାସ୍ତାଘାଟରେ ସେଇଟା ଗୋଟେ ବହୁତ ବଡ଼ ସମସ୍ୟା ଦେଖାଯାଉଛି ଖରାପ ସଡ଼କ ଅବସ୍ଥା ଯେମିତିକି ଖ ଖ ଯେମିତିକି ଆମର ଦେଖାଯାଉଛି ଯେଉଁ ସଡ଼କର ଯେଉଁ ସ୍ଥିତି ଥାଏ ସେଇଟା ଭଲ ନଥାଏ କେଉଁଠି ରାସ୍ତାଘାଟରେ ଗୋଡ଼ି ପଡ଼ିଥିବ ତ କେଉଁଠି ଭଲସେ ତା'ର କାମ ହେଇନଥିବ ତ ସେଇଥିପାଇଁକି ଯେଉଁଟାକି ଆମେ ମୁଖ୍ୟ କାରଣ ହେଉଛି ଯେଉଁଟାକି ଆମର ଦୁର୍ଘଟଣାମାନଙ୍କର ଯେଉଁଟାକି ବେଶୀ ଦେଖାଯାଉଛି ଏଇ ଆମର ଏତେ ବର୍ଷ ଭିତରେ ତ ଏଇଟା ଏହିସବୁ ସମସ୍ୟା ଗୁଡ଼ିକୁ ରୋକିବା ପାଇଁ କିଛି ସୁବିଧା କରିବା କଥା